ହ୍ୟାଲୋ ଆପଣ ଜଗନ୍ନାଥ ଏଜେନ୍ସିରୁ କହୁଛନ୍ତି ଆପଣଙ୍କ ପିଲାକୁ ମୁଁ ସକାଳ ଛଅଟା ବେଳେ ଭୁବନରେ ପହଞ୍ଚେଇବା ପାଇଁ କହିଥିଲି କିନ୍ତୁ ସେ ଆସି ଆଠଟା ବାଜିଲାଣି ଭୁବନରେ ପହଞ୍ଚିନି ମୁଁ ଦିନ ଦଶଟା ବେଳେ ଭୁବନେଶ୍ୱର ଯିବା କଥା ମାନେ ଆଠଟା ବେଳେ ଆଠଟା ବାଜିଲାଣି ଭୁବନରୁ ବାହାରିନି ଭୁବନେଶ୍ୱର ଦଶଟା ବେଳେ ପହଞ୍ଚିବି କେମିତି ସେଇଠି ଗୋଟିଏ କାର୍ଯ୍ୟକ୍ରମ ଥିଲା ମୋର ସେ କାର୍ଯ୍ୟକ୍ରମ ପାଇଁ ଲେଟ୍ ହୋଇସାରିଲାଣି ଆଉ ମୁଁ ଯିବାର ନାହିଁ ତେଣୁ ଆପଣ ଗୋଟିଏ କାମ କରନ୍ତୁ ଆପଣଙ୍କର ପିଲା ପାଖରୁ ମୋର ସେ ପଇସାକୁ ମତେ ଫେରସ୍ତ କରନ୍ତୁ ଆଉ ସେ ପ୍ରକାର ପିଲା ପାଇଁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେ କଥା ଆପଣ ଚିନ୍ତା କରନ୍ତୁ